ମୋର୍ ଅଞ୍ଚଲ୍ ନେ ସବୁଠାନୁ ଉତ୍ପାଦନ ହେସି ଧାନ୍ ହେସି ତା'ପରେ କପା ହେସି ମୁଗ୍ କାନ୍ଦୁଲ୍ ବିରି ସବୁ ଜିନିଷ୍ ଦେଖ୍ବାର୍ କେ କରା ହେସି ଚାଷ୍ ହେଲେ ଆମର୍ ମୁଖ୍ୟତଃ ହେଲା ଧାନ୍ ଚାଷ୍ ଧାନ୍ ଚାଲ୍ ଚାଷ୍ କଲେ ଆମେ ଖାଏବା କେ ବି ପାଇସୁଁ ବିକିଲେ ବି ଅଧିକା ଲାଭ୍ ପାଇଁସି ତ ଆମର୍ ଇଆଡ଼େ ଜେନ୍ ଜେନ୍ ଯାଗାନେ ପାଣି ସୁବିଧା ଅଛେ ଦୁଇ ଥର୍ ବି ଚାଷ୍ କରୁଛନ୍ ଧାନ୍ ଚାଷ୍ ଏକା ମୁଖ୍ୟତଃ ବଡ୍ ହିସାବେ କରୁଛନ୍ କପା ଚାଷ୍ ବି କରା ହେସି ଆଉ କପା ଚାଷ୍ ଡୁଲି ଯାଗା ମାନ୍କେ ନେଇଁ ହୁଏ ଭଟା ଜଗା ମାନ୍କେ ହେସି ଆର୍ ଧାନ୍ ଚାଷ୍ ଡୁଲି ଯାଗା ଜେନେ ପାନ୍ ସୁବିଧା ଅଛେ ସେ ଯାଗା ମାନ୍କେ ଧାନ୍ ଚାଷ୍ ମାନେ କରାହେସି ତ ଧାନ୍ ଦେଖ୍ବାକେ ଗଲେ ଆଜିକାଲି ତ ସବୁ ଜିନିଷ୍ ରେଟ୍ ହେଇଗଲାନ ସାର୍ ବିହନ୍ ଠାନୁ ମଞ୍ଜି ମନେ ବି ବହୁତ୍ ରେଟ୍ ହେଇଗଲାନ ତ ଅଘୋର୍ ଠାନୁ ବି ସେ ଘରେ ରଖିକିନା ସେ ଧାନ୍ କେ ବିହନ୍ ଆମେ କରୁଥୁନୁ ଏବେ ତ ସବୁ ଜିନିଷ୍ ହାଇବ୍ରିଡ୍ ହେଇଗଲା ସବୁ ଜିନିଷ୍ କିଣିକି ନା ଏକା ସବୁ ମଞ୍ଜି ମାନେ କି ଇଟା ମାନେ ଲଗାବାର୍ କେ ତ ସେତେ ଲାଭ୍ ନେଇଁ ହେଇ ପାର୍ବା ତ ବେପାରୀ ମାନେ ଗାଁ କେ ଆସୁଛନ୍ ତା'ପରେ ଚାଷ୍ କଲାବେଲେ